ଆମ ଦେଶରେ ଅନେକ କଳାକାର ଅଛନ୍ତି ଯେଉଁମାନେ କି ଅନେକ କଳା ଦେଖାଇଛନ୍ତି ସେଥିମଧ୍ୟରୁ ଗୋଟିଏ କଳା ହେଉଛି ହସ୍ତଶିଳ୍ପୀ ଯେଉଁଟାକୁ ଘରରେ ବୁଣି ବୁଣାାଯାଉଥିବା ସମ୍ବଲପୁରୀ ଶାଢ଼ୀ କହୁଛନ୍ତି ତାହା ହିଁ ହେଉଛି ଆମ ପରିବେଶର ଗୋଟିଏ ପ୍ରକାର କଳା ଯାହାକି ଆମ ଦେଶରେ ବହୁମାତ୍ରାରେ ଏହାର ଚାହିଦା ବଢ଼ିବାକୁ ଲାଗିଛି ଏହି ସମ୍ବଲପୁରୀ ଶାଢ଼ୀ ବୁଣି ବହୁତ ଲୋକ ତାଙ୍କର ଜୀବନଯାପନ କରୁଛନ୍ତି